ପାରମ୍ପାରିକ ଖେଳ କହିଲେ ଆମ ଅଞ୍ଚଳମାନଙ୍କରେ ଗୌଡ଼ବାଡ଼ି ଖେଳ ଖେଳନ୍ତି ଶ୍ରୀକୃଷ୍ଣ ଭଗବାନ ଯେତେବେଳେ ତାଙ୍କର ସେଇ ଗଉଡ଼ ଗଉଡ଼ମାନଙ୍କ ସହିତ ଗଉଡ଼ମାନଙ୍କ ପୂଜା ହୁଏ ସେତେବେଳେ ସେମାନେ ଗଉଡ଼ବାଡ଼ିରେ ଖେଳିବା ଖେଳୁଥିଲେ ସେଥିପାଇଁ ଆମ ଅଞ୍ଚଳରେ ଗଡ଼ବାଡ଼ି ମଧ୍ୟ ପୁଅ ଝିଅ ମିଶିକି ଖେଳନ୍ତି ଆଉ ବାଡ଼ି ଖେଳ ମଧ୍ୟ ସ୍କୁଲ୍ମାନଙ୍କରେ ଆମମାନେ ଖେଳୁଥିଲୁ ବାଡ଼ି ବାଡ଼ି ଖେଳ ପୁଞ୍ଚି ଖେଳ ଆମର କୁମାର ପୂର୍ଣ୍ଣିମାରେ ଝିଅମାନେ ପବ୍ଜି ଖେଳ ଖେଳିବା ପାଇଁ ବହୁତ ପସନ୍ଦ କରନ୍ତି ଓ ସ୍କୁଲ୍ମାନଙ୍କରେ ପୁଅ ଝିଅ ମିଶିକି ବା ସମସ୍ତେ ମଧ୍ୟ ବୋହୁ ଚୋରି ଖେଳନ୍ତି ପ୍ରାୟତଃ ଆମର କୁଆରୀ ପୂର୍ଣ୍ଣିମା ପାଇଁ ଝିଅମାନଙ୍କର ଝିଅମାନଙ୍କ ପୂଜା ହୋଇଥାଏ ସେଥିପାଇଁ ପୁଞ୍ଜି ଖେଳ ବହୁତ ଖେଳିଥାନ୍ତି ଆଉ ହକି ଖେଳ ଓଡ଼ିଶାରେ ସମସ୍ତେ ହକି ପାଇଁ ଆଗରେ ଯାଇଛନ୍ତି ସେଥିପାଇଁ ହକି ଖେଳରେ ସମସ୍ତେ ଆଗ୍ରହ ଦିଅନ୍ତି ଆଉ ହକି ଖେଳ ହକି ଖେଳ ମଧ୍ୟ ଖେଳିବା ପାଇଁ ସମସ୍ତେ ପସନ୍ଦ କରନ୍ତି